ଛୋଟ ଫୋନରେ ଆମେ ଆଗରୁ ଖାଲି କଥାବାର୍ତ୍ତା ହୋଇ ପାରୁଥିଲେ ଏବେ ଆମେ ସ୍ମାର୍ଟ ଫୋନରେ କଥାବାର୍ତ୍ତା ସହିତ ଆମେ ଅନ୍ୟ ଜଣକୁ ଦେଖି ପାରୁଛେ ସେଥିରେ ହ୍ଵାଟ୍ସଆପ ଚଲାଇ ପାରୁଛେ ୟୁଟ୍ୟୁବ ଚଲାଇ ପାରୁଛେ ଇନ୍ସଟା ଚଲାଇ ପାରୁଛେ ଆଉ ଯେଉଁ ଦୂରଦୂରାନ୍ତରେ ଆମର ଲୋକ ଥିଲେ ଆମେ ତାକୁ ଭିଡ଼ିଓ କଲ୍ରେ ମାଧ୍ୟମରେ ଦେଖିପାରୁଛେ ଆଉ ଆମେ ମେସେଜ୍ କରିପାରୁଛେ ଆମେ ୟୁଟ୍ୟୁବରେ ଯଦି ରୋଷେଇ ଜାଣିନାହାନ୍ତି କି କୌଣସି ଜିନିଷ ଠାକୁରଙ୍କ ବିଷୟରେ କିଛି ଜାଣିନାହାନ୍ତି ନାଚ ଗୀତ ଯେକୌଣସି ଜିନିଷ ଆମେ ଜାଣିନାହାନ୍ତି ଆମେ ୟୁଟ୍ୟୁବ ମାଧ୍ୟମରେ ଆମେ ସେହିଟା ୟୁଟ୍ୟୁବ ଖୋଲିଲେ ସେ ମାଧ୍ୟମରେ ଆମେ ସବୁ କିଛି ଜାଣିପାରୁଛେ ଆଉ ଅନଲାଇନ୍ରେ ଆମେ ସବୁ କିଛି ବି କରିପାରୁଛେ ଆଉ ଟିକେଟ ବି କାଟି କାଟିପାରୁଛେ ଅନଲାଇନ୍ରେ ଟିକେଟ କାଟୁଛେ ଫର୍ମ ପକାଇ ପାରୁଛେ ସବୁକିଛି ସୁବିଧା ଆମର ଏହି ସ୍ମାର୍ଟ ଫୋନ ଦ୍ୱାରା ହୋଇପାରୁଛି ଆଉ ମୁଁ ଏୟାରଟେଲ୍ ଫୋର୍ ଜି ପକାଇଛି ଦୁଇ ଶହ ଅଶି ଟଙ୍କା ମୋର ନେଟପ୍ୟାକ ପଡ଼ୁଛି